ରୋଷେଇ ଘରେ ହାଣ୍ଡି ବାଲ୍ଟି କଡ଼ା କଢ଼େଇ ଚାମଚ ଛୋଟ ବଡ଼ ବିଭିନ୍ନ ରକମର ଚାମଚ ଚା ସସପେନ୍ ଚା ପତି ଗୁଣ୍ଡ କପ୍ ଦୁଇ ତିନି ପ୍ରକାରର ମଗ୍ ଆଉ ଛୁରୀ ପନିକି ବେଲଣା କାଠି ବେଲଣା ପେଢି ଏଇସବୁ ବିଭିନ୍ନ ଜିନଷ ରୁହେ ହା ବଡ଼ ହାଣ୍ଡିରେ ଭାତ ହୁଏ ମ ଛୋଟ ହାଣ୍ଡିରେ ଡାଲି ହୁଏ କଢ଼େଇରେ ଭଜା ତରକାରୀ ହୁଏ ଭଜା ତରକାରୀ କରିବା ପାଇଁ କରଛୁଲି ଖଡ଼ିକା ଏସବୁ ବ୍ୟବହୃତ ହୁଏ ଚା କରିବା ପାଇଁ ଚା ଚାମଚ କପ୍ ପ୍ଲେଟ୍ ଆଉ ପରିବା କାଟିବା ପାଇଁ ଆପଣଙ୍କର ପନିକି କିମ୍ବା ଛୁରୀ ବି ବ୍ୟବହୃତ ଆମେ କରୁ ପିଇବା ପାଣି ବି ରଖୁ ଜଗ୍ ରୁହେ ଜଗ୍ରେ ପିଇବା ପାଣି ଆମେ ବ୍ୟବହୃତ କରୁ ଏଇ ସବୁ ରୁହେ ଆଉ